ଆମ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସ୍କୁଲ ଅଛି ସରକାରୀ ବା ବେସ ସରକାରୀ ସ୍କୁଲ ଅଛି ପ୍ରାଥମିକ ସ୍କୁଲ ବି ଅଛି ସେ'ଠି ଚାଲି ଚାଲି ଯିବା ପାଇଁ ସୁବିଧା ହେଉଛି ଏବଂ ହାଇସ୍କୁଲ ଯିବା ପାଇଁ ଅସୁବିଧା ହେଉଛି ସେଥିପାଇଁ ସାଇକେଲ କିମ୍ବା ବାଇକରେ ପିଲାମାନେ ପାଠ ପଢ଼ିବାକୁ ଯାଉଛନ୍ତି ଏବଂ ବସ୍ ବସ୍ ସୁବିଧା ହେଲେ ପିଲାମାନେ ସହଜରେ ପାଠ ପଢ଼ିବାକୁ ଯାଇପାରନ୍ତି